ପରଫ୍ୟୁମ୍ ବିଭିନ୍ନ ପ୍ରକାରରେ ଅଛି ବହୁତ ଲୋକ ପରଫ୍ୟୁମ୍ ବ୍ୟବହାର କରନ୍ତି ବିଭିନ୍ନ ପ୍ରକାର ରସରେ ତିଆରି ହଏ ପରଫ୍ୟୁମ୍ ରଜନୀଗନ୍ଧା ଗୋଲାପ ଏଇ ବିଭିନ୍ନ ପ୍ରକାରରେ ପରଫ୍ୟୁମ୍ ତିଆରି ହୁଏ ବହୁତ ଲୋକ ବ୍ୟବହାର କରନ୍ତି ପରଫ୍ୟୁମ୍ସ୍ ବା ସୁଗନ୍ଧ ବହୁତ ବଢ଼ିଆ ରଜନୀଗନ୍ଧା ଗୋଲାପ ଚମ୍ପା ଅତର ବହୁତ ଭଲ ଲାଗେ ବିଭିନ୍ନ ଲୋକ ପରଫ୍ୟୁମ୍ ବହୁତ ବ୍ୟବହାର କରେ